ହ୍ୟାଲୋ ଆପଣ ଝିଲମିଲ ଢାବାରୁ କହୁଛନ୍ତି ମୁଁ ହରିହର କହୁଥିଲି ମୋତେ ଗୋଟିଏ କାମ କରନ୍ତୁ ମୋତେ ରୁଟି ପାଞ୍ଚ ପଟ ତଡ଼କା ଗୋଟିଏ ବିରୀୟାନୀ ଏକ ପ୍ଲେଟ୍ ତନ୍ଦୁରୀ ରୁଟି ଗୋଟିଏ ମୋତେ ଆଜି ଏକ ସାତ ଦୁଇ ହଜାର ତେଇଶ ସନ୍ଧ୍ୟା ଆଠଟା ତିରିଶରେ ମୋତେ ମୋ ଆଡ୍ରେସରେ ମୋତେ ପ ପହଞ୍ଚେଇ ଦିଅନ୍ତୁ